ହଁ ଆମର ଦୁଇ ଏକର ଜମି ଅଛି ଆମେ ସେଠି ବୋରିଂ ବସାଇଛୁ ଏଥିଲାଗି ଆମେ ବହୁତ ଥର ସରକାରଙ୍କୁ ପାଖକୁ ଧାଁ ଦୌଡ଼ କରି ସାରିଲିଣି ସରକାର ଆମର କଥା ଶୁଣି ବୋରିଂଟିଏ ବସାଇଛନ୍ତି କିନ୍ତୁ ବୋରିଂ ବସାଇବା ପରେ ମଧ୍ୟ ଆମର ବିଦ୍ୟୁତରେ ବହୁତ ଅସୁବିଧା ହେଉଛି ଏମିତି ବିଦ୍ୟୁତ୍ ଠିକ୍ ସମୟରେ ଆସି ପାରୁନଥିବାରୁ ଠିକ୍ ସମୟରେ ପାଣି ଆମ ଫସଲକୁ ମଡ଼ାଯାଇ ପାରୁନାହିଁ ଯେଉଁଥିରେ କି ଆମେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛୁ ଫସଲ ମଧ୍ୟ ନଷ୍ଟ ହୋଇଯାଉଛି ଯେଉଁଥିରେ ଆମ ଜୀବନ ଜୀବିକା ନଷ୍ଟ ହେବାକୁ ଲାଗିଛି